ମୋ'ର ସବୁଠୁ ବଡ଼ ସଫଳତା ହେଉଛି ଜଣକୁ ଉଚ୍ଚ ଶିକ୍ଷା ଦେଇପାରିଛି ମୋ'ର ସବୁବେଳେ ମୁଁ ଭାବେ ଯେ ଶିକ୍ଷାରୁ କେହି ବଞ୍ଚିତ ନ ହୁଅନ୍ତି ଏକ ପିଲା ଦିନେ ତା'ର ଆଡ଼ମିସନ ପାଇଁ ତାକୁ ପଇସା ଦରକାର ପଡ଼ୁଥିଲା ହେଲେ ସିଏ ତା ଆଡ଼ମିସନ କରିପାରୁନଥିଲା ହଠାତ୍ ସେ ମୋତେ ଆସି କହିଲା ଭାଇ ତୁମେ ମୋତେ କିଛି ପଇସା ଅଛି କି ଯାହା କି ମୋତେ ଦେବ ମୁଁ ଆଡ଼ମିସନ କରିବି ତ ପଇସା ମୋ' ପାଖରେ ଅନ୍ୟ ଖର୍ଚ୍ଚ ପାଇଁ ଥିଲା କିନ୍ତୁ ମୁଁ ତା'ର ସେଇ ଶିକ୍ଷା କଥା ଶୁଣି ମୁଁ ଆଉ କିଛି ଭାବିପାରିଲିନି ମୁଁ କହିଲି ନାଇଁ ଏଇ ପଇସା ତା ଶିକ୍ଷାରେ ହିଁ ଲାଗୁ ଯାହାକି ମୋର ସବୁବେଳେ ଭାବେ ଯେ ଶିକ୍ଷାରେ କେହି ନ ବଞ୍ଚିତ ହୁଅନ୍ତୁ ଏହା ଆମର ମୌଳିକ ସୁବିଧା ସେଥିପାଇଁ ସେ ପିଲାକୁ ମୁଁ ସେଦିନ ସେଇ ଆଡ଼ମିସନ ପଇସାଟା ମୁଁ ତାକୁ ଦେଇଥିଲି କିନ୍ତୁ ସେ ଆଜି ଆଡ଼ମିସନ ପାଇଁ ଏକ ଭଲ ନମ୍ବର ରଖି ଏବେ ସେ ବହୁତ ଉଚ୍ଚ ଶିକ୍ଷା ଲାଭ କରୁଛି ଆଉ ବେଳେବେଳେ ସିଏ ମତେ ଦେଖିଲେ କହିଥାଉଛି ଭାଇ ତମେ ସେଇଦିନ ଯଦି ମତେ ଏପରି ସାହାଯ୍ୟ କରିନଥାନ୍ତ ଆଜି ତାହେଲେ ମୁଁ ଏଇଭଳି ଉଚ୍ଚ ଶିକ୍ଷା କେବେ ପାଇପାରିନଥାନ୍ତି ତମେ ଯେଉଁ ପଇସାଟା ମୋ ପାଇଁ ବହୁତ ମୂଲ୍ୟବାନ ଆଉ ସେଇକଥା ଶୁଣି ମତେ ଲାଗୁଛି ମୁଁ ଠିକ୍ ଭାବରେ ସେଇ ମୋ'ର ଯେଉଁ ପଇସାଟାକୁ ଉପଯୋଗ ମୁଁ କରିଛି ଆଉ ଏ ସଫଳତା ପାଇଁ ମୁଁ ସବୁବେଳେ ଗର୍ବ ଆଉ ବହୁତ ଅନେକ ଲୋକଙ୍କୁ ବି ଏ ସଫଳତା ମୁଁ କହୁଛି ସେ ଆମେ ଜଣଙ୍କୁ ସାହାଯ୍ୟ କରିବା ଆଉ ଯେତିକି ସମ୍ଭବ ଆମ ପାଖରେ ଅଛି ଆମେ ତାକୁ ସହଯୋଗ କରିବା ଆଉ ସମସ୍ତଙ୍କର ଭଲ ଚିନ୍ତା କରିବା ଆଉ ସବୁବେଳେ ସତ କହିବା ଆଉ ସମସ୍ତଙ୍କୁ କେବେ ବି ହଇରାଣ କରିବାନି ଯାହା ସମ୍ଭବ ଆମେ ନିଶ୍ଚୟ ତାକୁ ସାହାଯ୍ୟ କରିବା ସେଇଟା ଆମର ଗର୍ବ ଆଉ ଗୌରବ ଆଉ ଯିଏ ଏଇ ସୁବିଧା ଆମଠୁ ପାଇଚି ସେ ସାରା ଜୀବନ ଆମକୁ ମନେ ରଖିବ ସେଇଟା ହିଁ ଆମ ଗର୍ବ